ଆମର୍ ବଲାଙ୍ଗୀର୍ ଜିଲ୍ଲାର ଆମ ସରକାରୀ ଏବଂ ରାଜନୈତିକ ସରଞ୍ଚନା ଯେନ୍ଟା ହେସି ମୋର୍ ବିଚାର୍ରେ ମୋର୍ ଭାବ୍ନାରେ ଇଟା ବଲାଙ୍ଗୀର୍ରେ ଯେନ୍ଟା ହେସି ସେଟା ଟୋଟାଲ୍ ଓଡ଼ିଶାର ଆଇନ୍ ଭଲିଆ ରହେସି ଯେନ୍ଟାକି ଇନ ବହୁତ୍ ତର୍ଜମା କରିକିରି ହେସି ମାନେ ଦଳକେ ଦଳ ବେଶୀ ମାନେ ପ୍ରତିିବାଦ ନେଇ ହେଇକରି ଯେନ୍ତାକି ଉନ୍ନତିମୂଳକ କାମ୍ କର୍ବାର୍ ଲାଗି ସେମାନେ ଚେଷ୍ଟା କର୍ସନ୍ ଆରୁ ସରକାର୍କେ ସାହାଯ୍ୟ କର୍ସନ୍ ଆର୍ ଯେତେ ଭାଗ୍ ଭାଗ୍ ହି ଥିଲେ ବି ସର୍କାରୀ ଜିନିଷ୍ଗୁଡ଼ାକ ହେଲେ ସବେ ସହଯୋଗ କରିକିରି ସେଟା ଉନ୍ନତି କର୍ବାର୍ ଲାଗି ମାନେ ଚାହେଁସନ୍